ହ୍ୟାଲୋ ଏଇଟା ମା' ତାରିଣୀ ରେଷ୍ଟୁରାଣ୍ଟକୁ ଲାଗିଚିତ ଆଉ ମୁଁ ପଦ୍ମାବତୀ ସାହୁ କହୁଛି ଗୁଡ୍ରି ସାହିରୁ ଆଉ କାଲି ପୂଜା ଥିଲା ତ ଗଣେଶ ପୂଜାଟା ଥିଲା ତ ଆପଣଙ୍କ ରେଷ୍ଟୁରାଣ୍ଟ ବନ୍ଦ ରହିବ ନା ଖୋଲା ରହିବ ଖୋଲା ରହିବ ତ କାଲି ଖାଦ୍ୟ ଟିକିଏ ମଗାଇବାର ଥିଲା ତ ଭାଇ ସେଇଥିପାଇଁ ଟିକିଏ ଫୋନ୍ କରିଦେଲି ଆଉ ହେଉ ଭାଇନା ଠିକ୍ ଅଛି ଖୋଲା ରହିବ ତ ମୁଁ ରଖୁଛି